ଆମ ଅଞ୍ଚଳର ଲୋକମାନେ ବିଭିନ୍ନ ପ୍ରକାରର ଫସଲ ଚାଷ କରନ୍ତି ଯେମିତି ଧାନ ଡାଲି ଜାତୀୟରେ ମୁଗ ବିରି କୋଳଥ ତୈଳବିଜରେ ସୂର୍ଯ୍ୟମୁଖୀ ନଡ଼ିଆ ହଳଦୀ ଓ ବିଭିନ୍ନ ପନିପରିବା ଯେମିତି ଆଳୁ ଅମୃତଭଣ୍ଡା ଭେଣ୍ଡି କଲରା ପୋଟଳ ସାରୁ ଇତ୍ୟାଦି ଚାଷ କରନ୍ତି